ସାଧାରଣତଃ ଭାବରେ ପୌରପାଳିକା ଆଉ ପଞ୍ଚାୟତର ମୁଖ୍ୟତଃ କାମ ହେଲା ଜନସାଧାରଣମାନଙ୍କର ସୁବିଧା ଅସୁବିଧା ସମୟରେ ତାଙ୍କ ପାଖରେ ଯାଇ ଛିଡ଼ା ହେବା ଏବଂ ତାଙ୍କର କଣ ଅସୁବିଧା ରହୁଛି ସେହି ସମ୍ପର୍କରେ ତାଙ୍କ ପାଖରୁ ତଥ୍ୟ ଆଣିବା ଏବଂ ତାଙ୍କର ସମସ୍ତ ପ୍ରକାରର ସୁବିଧା ଯେମିତି ସେମାନେ ପାଇବେ ସେ'ଥିପାଇଁ ଅତ୍ୟଧିକ ପରିଶ୍ରମ କରି ତାଙ୍କୁ ତାଙ୍କର ସୁବିଧାକୁ ହାସଲ କରେଇବା ଯେମିତିକି ଧରାଯାଉ ଜଣଙ୍କର ଘର ନାହିଁ ତାକୁ ବାସଗୃହ ଯୋଜନା ଦେବା ଏବଂ ଜଣେ ଧର ଗୁହାଳ କରିବାକୁ ଚାହୁଁଛି ସେଥିପାଇଁ ତାକୁ କୌଣସି ପ୍ରକାରର ଲୋନର ସୁବିଧା ଦେବା ଯଦି ଜଣେ ଜଣେ ଯଦି ଚାଷ କରିବାକୁ ଚାହୁଁଛି ତାକୁ ଲୋନର ବ୍ୟବସ୍ଥା କରେଇ ଦେବା ଇତ୍ୟାଦି ସମସ୍ତ ପ୍ରକାରର ସୁବିଧା ପାଣି ଟ୍ୟାପ ହେଉ କିମ୍ବା ଜଣଙ୍କର ପାଣି ପାଣିର ଅସୁବିଧାର ସମ୍ମୁଖୀନ ସିଏ ହେଉଛି ତା'କୁ ତା' ଘର ପାଖରେ କିଭଳି ଭାବରେ ପାଣିର ସମସ୍ୟା ନ ରହିବ ଏବଂ ଡ୍ରେନର କେମିତି ଧର ଜଣଙ୍କ ଘର ପାଖରେ ଡ୍ରେନ ଡ୍ରେନ ଅଛି ଡ୍ରେନର ସମସ୍ତ ପ୍ରକାରର କେମ କିପରି ସଫା ହେବ ଅଳିଆ ଆବର୍ଜନା କିପରି ରହିବ ନାହିଁ ସେଥିପ୍ରତି ସବୁ ବେଳେ ସବୁ ସମୟରେ ଧ୍ୟାନ ଦେବା ହେଉଛି ପଞ୍ଚାୟତ ଓ ପୌରପାଳିକାର କାମ